କିଏ କହୁଥିଲ ହଁ ତୁମେ କିଏ କହୁଥିଲ ହଁ ମୁଁ ଡ୍ୟୁଟିରେ ତ ନାହିଁ ସରିଗଲାଣି ଏବେ ମୋର ଓଭର୍ ହେଲାଣି ମୁଁ ଏବେ ଘରେ ଅଛି ଘରେ ଏବେ ଅଛି ହଁ ହେବ ଆ ପରେ ଯେଉଁ ମୋର ମେଡ଼ିକାଲ ପଛ ପଟକୁ କ୍ୱାର୍ଟରଟା ହୋଇଛି ସେହିଠିକି ପଳାଇ ଆସୁନ ପଚାର ପଚାର ତୁମେ ଶୁଣ ତୁମର ଥଣ୍ଡା କେତେ ଦିନ ଯାଏଁ ଲାଗି ରହିଲାଣି ଟେଷ୍ଟ କରୋନା ଟେଷ୍ଟ କରିଥିଲ କରୋନା ଟେଷ୍ଟ ଏପର୍ଯ୍ୟନ୍ତ ଜାଣିଛ ଶୁଣିଛ ଥଣ୍ଡା ହେଲା ମାନେ କରୋନା ଟେଷ୍ଟ କରାଇବା କଥା ତୁମେ କେମିତି କରୋନା ଟେଷ୍ଟ ନ କରାଇଛ ଆଉ କେଉଁ ମେଡ଼ିସିନ କିଏ କେଉଁ ଡକ୍ଟର ତୁମକୁ ମେଡ଼ିସିନ ତୁମକୁ ଲେଖିଥିଲେ ଆପଣ ଯେଉଁ ସାର୍ଙ୍କ ନାଁ କହିଲେ ନନ୍ଦ ସାର୍ ସେ ବି ଭଲ ଡକ୍ଟର ଜଣେ ସେ ବି ଭଲ ମେଡ଼ିସିନ ସ୍ପେଶାଲିଷ୍ଟ ମେଡ଼ିସିନ ବି ଭଲ ସେ ଲେଖନ୍ତି ଭଲ ହୋଇନି ମାନେ ତୁମେ ଗୋଟିଏ କାମ କରିବ ଯେଉଁ ଆମର ପାରାସେଟାମଲ୍ ସେହିଟା ଛଅଶହ ପଚାଶ ଏମଜି ନା ଛଅଶହ ଏମଜି ଖାଉଛ କେତେ ଏମଜି ବାପା ତୁମର ଖାଉଛନ୍ତି ବୟସ କେତେ ତାଙ୍କୁ ବୟସ କେତେ ତମ ବାପାଙ୍କୁ ଓହୋ ତାହେଲେ ସେ ପାରାସେଟାମଲ୍ ଛଅଶହ ପଚାଶ ଏମଜି ଖାଉଛନ୍ତି ନା କେତେ କେତେ ଖାଉଛନ୍ତି ଛଅଶହ ପଚିଶ ଖାଉଛନ୍ତି ଓହୋ ହୋ ତା'ହେଲେ ଭଲ ତ ଲେଖିଛନ୍ତି ଭଲ ହୋଇଯିବା କଥା ତ ଏପର୍ଯ୍ୟନ୍ତ ତ ଭଲ ହୋଇନି ତୁମେ ଗୋଟିଏ କାମ କର ଯଦି ସେହିଠି ହୋଇ ପାରୁଛି କରୋନା ଟେଷ୍ଟ କରିବ ନହେଲେ ତୁମେ ଆଣିକି ଆସି ପାରିବନି ମୋ ପାଖକୁ ପେଟର ତୁମେ ଏହି ଯେଉଁ ଗ୍ୟାସଟ୍ରିକ୍ ହୋଇଯାଇଛି ଗ୍ୟାସ୍ଲୋଡ଼୍ର ଆମର ମିଳୁଛି ଗୋଟିଏ ଲିକ୍ୱିଡ଼ଟେ ମିଳୁଛି ସେହିଟା ନହେଲେ ଦେବେ ଖାଇବା ପାଇଁ ପାରାସେଟାମଲ୍ ସେହି ମେଡ଼ିସିନଟା କଣ୍ଟିନ୍ୟୁ କରନ୍ତୁ ସେ ତ ଭଲ ମେଡ଼ିସିନ ଦେଇଛନ୍ତି ମେଡ଼ିସିନ ନହେଲେ କଣ୍ଟିନ୍ୟୁ କରନ୍ତୁ ଆଉ ସେହି ଯେଉଁ ଗ୍ୟାସ୍ଲୋଡ଼୍ର ଆମର କମଳା ଅରେଞ୍ଜ କଲର୍ ଟାଇପ୍ ର ନାହିଁ ଗୋଟିଏ ଲିକ୍ଵିଡ଼ଟେ ସେହିଟା ନହେଲେ ଆଣିକି ଦିଅନ୍ତୁ ଦେଖିବା ଆଉ ଯଦି ହଁ ଯଦି ଲାଗିଲା ଠିକ୍ ଲାଗିଲା କମିଲା ତା'ହେଲେ କାଲି ଆପଣ ମୋ ପାଖକୁ ଆସିବେ କାହିଁକି ନା ଟେଷ୍ଟ ନ କରିଲେ ଜଣା ପଡ଼ିବନି ଏତେ ଦିନ ହେଲାଣି ତୁମ ବାବାଙ୍କର ହେଲାଣି ତୁମେ ରହିଛ ଘରେ ତୁମେ ଗୋଟିଏ କାମ କର ୟେ କରନି ଆଉ ତାଙ୍କର ସେଜ ଫେଜ ଗୁଡ଼ାକ ଏତେ ବି ତାଙ୍କର ଆଟାଚ୍ ରହନି ମେଡ଼ିସିନ ଫେଡ଼ିସିନ ଦେଇକି ତାଙ୍କ ବାବାଙ୍କୁ ଟିକେ ଏମିତି ମାନେ ମୁଁ କହୁନି କିନ୍ତୁ ଟିକେ ସେଫ୍ଟିରେ ରଖ ଆଉ ତୁମେ ଟିକେ ତାଙ୍କ ଠୁ ଦୂରେଇ ଦୂରେଇ ରହିବ ଟିକେ ଏବେ ଆମେ ଜାଣୁଛେ ଆମେ କରୋନା ଫରୋନା ଆସୁଛି ଟିକେ ମାସ୍କ୍ ଫାସ୍କ୍ ପିନ୍ଧି ଏମିତି କରିକି ଫୁଟା ପାଣି ତାଙ୍କୁ ପିଇବାକୁ ଦେବ ହେଲା ହଁ ମୋତେ ଗଲା ବେଳକୁ ଟିକେ ଫୋନ୍ କରିଦେବ ତୁମେ ଶୁଣ ଦଶଟାରୁ ବାରଟା ଚାଳିଶ ପର୍ଯ୍ୟନ୍ତ ମୁଁ ରହୁଛି ମୋର ଡ୍ୟୁଟି ଅଛି ତୁମେ ସେହି ସମୟ ଭିତରେ ନହେଲେ ଆସ ଆସିଲେ ମୋତେ ପାଇବ ଆଉ ମୋତେ କହିଦେବ ଲୋକେଶନ୍ ପଚାରିଦେବ ଗାୟତ୍ରୀ ମ୍ୟାଡ଼ମ୍ କେଉଁଠି ଅଛନ୍ତି କହିଦେବେ ସେହି ରୁମ୍ରେ କହିଦେବେ କିଛି ଅସୁବିଧା ହେବନି ଆସ ଭାରି ତୁମେ ଆଜ୍ଞା ଆଜ୍ଞା